ଲୋକମାନେ ଏଟିଏମ୍ ରୁ ଟଙ୍କା ଉଠାଇବା କିପରି ଜାଣିନାହାଁନ୍ତି ସେଥିପାଇଁ ତାଙ୍କେ ଆମ ସହିତ ଯାଆନ୍ତି ଆମେ ତାଙ୍କୁ ଏ ଟି ଏମ୍ ପାଖକୁ ନେଇ ତାଙ୍କ ଏଟିଏମ୍ର ପିନ କୋଡ଼୍ ପଚାରି ଥାଉ ତାପରେ ସେଭିଙ୍ଗ୍ ୱିଡ଼୍ରାଲ୍ ଥାଏ ତାଙ୍କୁ ପଚାର ସିଏ କ'ଣ କରିବେ ସିଏ ଯଦି କହିବେ ୱିଡ଼୍ରାଲ୍ କରିବା ପାଇଁ ତା'ପରେ ତାକୁ କହୁ ଆଗେ ଏଇ ୱିଡ଼୍ରାଲ୍ ମାରିବ ତା'ପରେ ତାଙ୍କ ପିନ କୋଡ଼୍ ଦବ ତାପରେ ସେଇ ଯେଉଁ ପ୍ରଣାଳିରେ ଥିବ ତାଙ୍କୁ କହି ତାପରେ ତାଙ୍କୁ ଏଟିଏମ୍ରୁ ଟଙ୍କା ଉଠାଇବା ଶିକାଇ ଥାଉ